ଏବେ ମୁଁ ସାତ ଦିନ ମଧ୍ୟରେ ଗୋଟିଏ ଫ୍ୟାନ କିଣିଥିଲି ଫ୍ୟାନଟିର ସ୍ପିଡ଼୍ ଠିକ ଅଛି ଏବଂ ଏହାର କୌଣସି ସାଉଣ୍ଡ ବାହାରୁନି ଏହା ସୂଚାରୁ ରୂପେ ଚାଲିଛି